ଜଟଣୀ ମୋ'ର ସବୁଠାରୁ ପ୍ରିୟ ସହର ସେ'ଠି କାହିଁକି ସବୁ ଜିନିଷ ସୁବିଧାରେ ମିଳେ ବରା ପକୋଡ଼ି ପିଆଜି ଖାଏ ଆଳୁଦମ ଖାଏ ଆରମସେ ବୁଲେ ପାର୍କରେ ବୁଲେ ଆଉ ପରିବେଶ ବହୁତ ଭଲ ଲାଗେ ଏହିପରି ମୁଁ ଜଟଣୀରେ ସମୟ କଟାଏ